ହ୍ୟାଲୋ ହଁ ହଁ ଆଜ୍ଞା ଏଇଟା ଦୁକାନ୍କେ ଲାଗିଛି କହନ୍

ଆଜ୍ଞା ଗୁଟେ ଗୁଟେ ୱାୟାର ପାକେଟ୍ ସାଙ୍ଗେ ମିଲ୍ବାଟା ଦୁଇ ଶହ ଦୁଇ ଶହ ଟଙ୍କା ପଡ଼୍ବା

ଆର୍ ଯଦି ବଡ଼ ୱାୟାର ନେବେ ବୋଲେ ଦୁଇ ଶହ ପଚାଶ୍ ଟଙ୍କା ପଡ଼୍ବା ଆଲୁମିନିୟମ୍ ବାଲା ବୋର୍ଡ଼ମାନେ ଶହେ ପଚାଶ୍ ଆଡ଼େ ଲଗାମୁଁ ଆଜ୍ଞା ମ୍ୟାମ୍ ହଁ ଏଇ ଆପଣ ଦୋକାନ୍କେ ଆସିଲେ ଦେଖିବେ ଆଉ କେନ୍ତା କେ ଦେଖିବେ କି ସୁଇଚ୍ମାନେ ଆଜ୍ଞା ଭଲ୍ ଭଲ୍ଟା ତିରିଶ୍ ଟଙ୍କା ଚାଳିଶ୍ ଟଙ୍କାରେ ମିଲିଯିବା ଆଙ୍କର୍ର ପାଞ୍ଚ ଶହ ନିକେ

ଆରୁ ସେ ଏଇଟା ମାନେ ଏଲ୍ ସେପ୍ ଏଇଟା ମାନେ ନେବ କି ଯିଏ ୱାୟାରିଂ କର୍ବାର ଅଛି ବୋଲେ ଏଲ୍ବୋଫେଲ୍ବୋମାନେ ପାଇପ୍ ହଏ ପାଇପ୍ କେତେଟା ଲାଗ୍ବା ପଚିଶ୍ ତିରିଶ୍ଟା କେନ୍ତା ପାଇପ୍ ନେବ ଗୋଲ୍ ପାଇପ୍ ନେବେ କି ସେ ପ୍ଲେନ୍ଟା ନେବେ ପତ୍ଲାଟା ଗୁଟେ ଅଛି କି ହ ହେନ୍ତି ନାଇଁ କି ଅଛି ଯେ ତିନ୍ ଚାର୍ ପ୍ରକାର ଟାଇପ୍ର ପାଇପ୍ମାନେ ଅଛି ହଁ ହଁ ହଁ ହଁ ରଖୁଛି ଭାଇନା ଆଉ ଦୁକାନ୍କେ ଆସିଲେ କଥା ହେବା ଆରୁ